ହଁ ମୁଁ ଭାବୁଛି ଓଡ଼ିଆ ଶିଖିବା ନିହାତି ଦରକାର ଆମ ପିଲାମାନଙ୍କ ପାଇଁ କାରଣ ଓଡ଼ିଆ ହେଉଛି ଆମର ମାତୃଭାଷା ଆମେ ଓଡ଼ିଶାରେ ବଢ଼ୁଛେ ଆମେ ଓଡ଼ିଆ ଶିଖିବା ନିହାତି ଦରକାର କାରଣ ଆମେ ଆମର ପିତୃପୁରୁଷଙ୍କଠୁ ଆରମ୍ଭ କରିକି ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯାହା ବି ଦେଖୁଛେ ଆମେ ଯାହା ବି ଶୁଣୁଛେ ଆମେ ଓଡ଼ିଆ ହିଁ ଶୁଣୁଛେ ଆମେ ଗୋଟେ ପିଲାଟି ଯେତେବେଳେ ପ୍ରଥମେ ଜନ୍ମ ହୁଏ ସେ ପ୍ରଥମ ଶବ୍ଦ ମା' ଯେଉଁ ୱାର୍ଡ଼୍ରୁ ପ୍ରଥମେ ଆରମ୍ଭ କରେ ସେ ୱାର୍ଡ଼୍ ବି ଆମର ଓଡ଼ିଆ ଥାଏ ଆମେ ଓଡ଼ିଆ ନିହାତି ଶିଖିବା ଦରକାର ଓଡ଼ିଆ ଆମର ମାତୃଭାଷା ଓଡ଼ିଆ ଆମେ ନିହାତି ଶିଖିବା ଦରକାର କାରଣ ଆମର ସାଧାରଣତଃ ଆମେ ବସବାସ କରୁଥିବା ଯେଉଁ ଜାଗାରେ ଆମର ଓଡ଼ିଆ ଦରକାର ଓଡ଼ିଆ ଭାଷା ଆମେ କହୁଛେ ତ ଆମର ଓଡ଼ିଆରେ ଆଦାନପ୍ରଦାନ ନିହାତି ଆମର ଓଡ଼ିଆ ଭାଷା ଦରକାର ହଁ ଆମେ ଯେତେବେଳେ ବିଦେଶକୁ ଯାତ୍ରା କରିବା ସେଇଠି ଅଲଗା ଭାଷାର ଆମର ଦରକାର ପଡ଼ିବ ତ ଆମେ ଅଲଗା ଭାଷା ଶିଖିବା ଜାଣିବା ସେସବୁ ଶିକ୍ଷା ଆମର ଦରକାର ଆମେ ମାନୁଛେ ହେଲେବି ଆମେ ଯେହେତୁ ଆମେ ମାତୃଭାଷା ଆମର ଓଡ଼ିଆ ଆମେ ଓଡ଼ିଆ ମାଟିର ସନ୍ତାନ ସେଥିପାଇଁ ଆମେ ଓଡ଼ିଆ ନିହାତି ଶିଖିବା ଦରକାର